ଆମ ଅଞ୍ଚଳ ନିକଟରେ ପ୍ରସିଦ୍ଧ କଲେଜ ହେଉଛି ପଟ୍ଟାମୁଣ୍ଡେଇ ଜେନେରାଲ୍ କଲେଜ ଯାହାକି ସରକାରୀ ମହାବିଦ୍ୟାଳୟ ଅଟେ ଏଠି ସବୁକିଛି ସୁବିଧା ସୁଯୋଗ ରହିଛି ଆଉ ଏଠି ମଧ୍ୟ ବହୁତ ଅନ୍ୟ ଜିଲ୍ଲା ଗୁଡ଼ିକରୁ ପିଲାମାନେ ଆସିକି ଶିକ୍ଷା ଅଧ୍ୟୟନ କରନ୍ତି ଆଉ ଏଠି ଭଲ ଭଲ ଶିକ୍ଷକ ପ୍ରିନ୍ସପାଲ୍ ଆଉ ଶିକ୍ଷକ ମାନେ ବି ବହୁତ ଭଲ ପାଠ ପଢ଼େଇଥାନ୍ତି ପିଲା ମାନଙ୍କୁ ସେମାନଙ୍କ ପାଠ ପଢ଼ାରେ ପିଲାମାନେ ବି ବହୁତ ଭଲ ସଫଳତା ଅର୍ଜନ କରନ୍ତି ଆଉ ଏଠାରେ ପିଲା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସାହିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥାଏ ଯେମିତିକି ନାଚ ଗୀତ ଭାଷଣ ଚିତ୍ରାଙ୍କନ ଆହୁରି ଅନେକ କିଛି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠିତ ହୋଇଥାଏ ଆଉ ଏଠିକାର ସେଇ ମହାବିଦ୍ୟାଳୟର ପରିବେଶ ବି ବହୁତ ସୁନ୍ଦର ଆଉ ତାର ଚତୁଃପାର୍ଶ୍ୱ ବହୁତ ପରିଷ୍କାର ପରିଚ୍ଛନ୍ନତା ରୁହେ ପିଲାମାନେ ସବୁ ମନ ଦେଇକି ପାଠ ପଢ଼ନ୍ତି ଏଠାରେ ଆଉ ଏଠି ମଧ୍ୟ ସୁନ୍ଦର ବଗିଚା ରହିଛି ସେ ବଗିଚାରେ ନାନା ପ୍ରକାର ସୁନ୍ଦର ସୁନ୍ଦର ଫୁଲ ବି ଆମେ ସବୁ ପିଲା ମାନେ ମିଶିକି ଲଗେଇଥାଉ ଆଉ ଯାହାକି ଦୂରରୁ ସବୁ ଲୋକଙ୍କୁ ବା ପିଲା ମାନଙ୍କୁ ଆକର୍ଷିତ କରିବ ଆଉ ଶିକ୍ଷକ ମାନେ ବି ଏଠାରେ ପିଲା ମାନଙ୍କୁ ସବୁ ଭଲ ଶିକ୍ଷା ଦେଇଥାନ୍ତି ସେମାନଙ୍କୁ ଭଲ ଭଲ ସବୁ ପ୍ରୋତ୍ସାହିତ କଥା କହିଥାଆନ୍ତି ଯେଉଁଥିପାଇଁ କି ସେମାନେ ନିଜ ଲାଇଫ୍ରେ ବହୁତ ଉନ୍ନତ କରିଥାନ୍ତି